ଆଜ୍ଞା ନମସ୍କାର

ସଂଘମିତ୍ରା ମହାନ୍ତି କହୁଛି ଆଜ୍ଞା ମାସେହେଲା ଜର ଆଉ ଛାଡ଼ୁନି ମେଡ଼ିସିନ୍ ଖାଇକି ଛାଡ଼ୁନି ହଁ ଏ ତିନି

ହଁ ଦେଇଥିଲେ ଭଲ ହେଉନି ହଁ ପରିସ୍ରା ଟେଷ୍ଟ୍ କରି ବ୍ଲଡ଼୍ ଟେଷ୍ଟ୍ କରିଛି କିଛି ଆସୁନି କିନ୍ତୁ ଜ୍ୱର କମୁନି କାହିଁକି

ରମେଶ ହଁ ମେଡ଼ିସିନ୍ ଦେଇଥିଲେ କମୁନି ଆଉ

ହଁ ଜ୍ୱର ଅଛି